ଆମ ବଲାଙ୍ଗୀର ଜିଲ୍ଲାରେ ବ ବର୍ଷକ ଥରେ ବର୍ଷକ ଥରେ କଳସ ଯାତ୍ରା ହୁଏ ଲକ୍ଷ୍ମୀପୁରାଣ ଲକ୍ଷ୍ମୀ ପୂଜା ଯାତ୍ରା ହୁଏ ବର୍ଷକ ଥରେ ଆମ ବଲାଙ୍ଗୀର ଜିଲ୍ଲାରେ ସବୁ ବର୍ଷ ବରଷ କି ବର୍ଷକୁ ଥରେ ସେଇ ଯାତ୍ରା ହୋଇଥାଏ ସେଥିପାଇଁ ଆମେ ଆମ ସାଙ୍ଗମାନଙ୍କ ବହୁତ ଆମେ ଖୁସି ହୋଇ ବହୁତ ଖୁସି ହେଇକରି ଆମେ ସାଙ୍ଗମାନେ ସଭିିଏଁ ଆମ ଘର ପରିବାର ସଭିିଏଁ ଆମେ ସେହିଟାକୁ ଆମେ ଦେଖି ଯାଉଁ ସମସ୍ତେ ଆମକୁ ବହୁତ ଭଲଲାଗେ ସେଥିରେ ଆମେ ବହୁତ ମଜା କରୁ ସେହି ଲକ୍ଷ୍ମୀ ପୂଜା ଆମ ବଲାଙ୍ଗୀର ଜିଲ୍ଲାରେ ହୋଇଥାଏ ଏହି ସାଂସ୍କୃତିକ ଏବଂ ସାମାଜିକ ପରମ୍ପରାକୁ ପରମ୍ପରା ବୋଲି ଆମେ ବର୍ଷକ ଥରେ ସିଏ ଲକ୍ଷ୍ମୀ ପୂଜା ହୋଇଥାଏ ବୋଲେ ଆମକୁ ସବୁ ଆମକୁ ବହୁତ ଭଲଲାଗେ କଲେ ଆମ ଘର ପରିବାର ଆମ ସାଙ୍ଗମାନଙ୍କ ଭାଇ ଭଉଣୀ ସବୁ ମିଶି ସେଇଟାକୁ ଆମେ ଦେଖି ଯାଉ ବଲାଙ୍ଗୀର ଜିଲ୍ଲାରେ ଆମର ଥରେ ବର୍ଷକ ଥରେ ତ ହେଉଛି ବୋଲିକରି ଆମେ ସବୁ ଆମ ଘର ପରିବାର ସଭିଏଁ ଆମେ ଦେଖିଯାଉ ସେଇଟାକୁ ଆମକୁ ବହୁତ ବହୁତ ମଜାଲାଗେ ସେଥିପାଇଁ ଆମକୁ ବହୁତ ଭଲଲାଗେ